ମୁଁ ବ୍ୟବସାୟ କଞ୍ଚା ବ୍ୟବସାୟ କରସିଁ ଆମର୍ କୁବି ଟମାଟୋ ଆଲୁ ସବୁ ଇତ୍ୟାଦି ଝୁନଗା ଭେଣ୍ଡି ଇଟାମାନେ କରସି ବଜାର୍ ବଜାର୍ ନେଇକରି ବ୍ୟବସାୟ କଲାପରେ ଆଇସିଁ ଘରକେ ଆରୁ ଗୁଟେ ଆର୍ ପାରେ ଯାଇସିଁ କଞ୍ଚାଟା ଲାଗି ସେଟା ସରଲା ପରେ ଯାଏସିଁ ଆଉ ଗୁଟେ ଦୁକାନ୍ କେ କିଣବା ପାଇଁ ସେନୁ ଆରୁ କଞ୍ଚାଟା ଆଇକରି ବ୍ୟବସାୟରେ ଲଗାସିଁ ବ୍ୟବସାୟ ସରଲା ପରେ ସନ୍ଧ୍ୟାବେଲେ ଘରେ ଆଇସିଁ ଘରେ ଆସଲେ ତାରପରେ ସକାଲେ ଆର୍ ପାରେ ସେ କଞ୍ଚା ପନିପରିବା ଯାଇ ଆମର୍ ଯେନଟା କି ମୂଲା ମୂଲା ବନ୍ଧାକୋବି ଫୁଲକୋବି ତାପରେ ଆମର୍ ବିନ୍ସ୍ ସବୁ ଆଣିକରି ସେଟା ବ୍ୟବସାୟ ମାର୍କେଟରେ ଯେ ସବୁବେଲେ ହଉଛେ ନୂତନ ବ୍ୟବସାୟ ସେଟା ମୋର୍ ଟା ଫାଷ୍ଟର ସବୁବେଲେ ସେଟା କରସିଁ ଆରୁ